ଆମ ଗ୍ରାମରେ ଜଣେ ଅନ୍ତିମ ସଂସ୍କାରରେ ଛଅ ଖଣ୍ଡ କାଠରେ ସିଡ଼ି ତିଆରି କରାଯାଇ ସେଥିରେ ନିଆଯାଇଥାଏ ଏବଂ ଆଗରେ ଖଇ କଉଡ଼ି ଛିଞ୍ଚା ହୋଇଥାଏ ଏବଂ ଏଥିରେ ବନ୍ଧୁବାନ୍ଧବ ଯେଉଁମାନେ ଥାଆନ୍ତି ସେମାନେ ବି ଆସନ୍ତି ଭାଇ କୁଟୁମ୍ବ ବି ରୁହନ୍ତି ଏବଂ ମସାଣିରେ ତାଙ୍କୁ କାଠରେ ପୋଡ଼ାଯାଇଥାଏ